ଆମେ ବହୁତ ଆଗକୁ ଗଲେ ମଧ୍ୟ ବହୁ ଜାଗାରେ ଅଛି ଏବେ ସବୁ ଜାଗାରେ ଅନଲାଇନ୍ରେ ପେମେଣ୍ଟ ଦିଆହେଉଛି କିନ୍ତୁ ଏମିତି ବହୁତ ଜାଗା ଅଛି ଯେଉଁଠିକି ମାନେ ମାନେ ଗାଁ ଗହଳି ଅଛି ଯୋଉ ଜାଗାରେ ଇଣ୍ଟରନେଟ୍ ପହଞ୍ଚି ପାରୁନାହିଁ ସେ ଜାଗାରେ ତ ମାନେ ଲୋକମାନେ ଏତେ ଶିକ୍ଷିତ ନୁହଁନ୍ତି ଯେଉଁ ଜାଗାରେ କି ଅନଲାଇନ୍ରେ ପେମେଣ୍ଟ ନାହିଁ ସେଠି ଅଫଲାଇନ୍ରେ ଯାହା ହେଲେ ବି ତୁମକୁ ପଇସା ଦେବା ପାଇଁ ପଡ଼ିବ ଏବଂ ସହରରେ ବି ବହୁତ ଲୋକ ଅଛନ୍ତି ଯେଉଁମାନେ କି ଟିକେ ପୁରୁଣାକାଳିଆ ଲୋକ ଯେଉଁମାନେ ଏତେ ଡେଭଲପ୍ ହେଇନାହାଁନ୍ତି ସେମାନେ ମଧ୍ୟ ସେମାନେ ମଧ୍ୟ ଫୋନ ପେ ଗୁଗଲ୍ ପେ ୟୁଜ୍ କରନ୍ତିନି ଆଉ ଏମତି ବି ବହୁତ ଜାଗାରେ ହେଉଛି କି ଫୋନ ପେ ଗୁଗଲ୍ ପେ ଦ୍ୱାରା ବହୁତ ଠକେଇ ହେଉଛି ତ ଲୋକମାନେ ଏମିତି ଅଛନ୍ତି କି ସେ ଠକେଇ ନ ହେବା ପାଇଁ ଫୋନ ପେ ଗୁଗଲ୍ ପେ ଏସବୁ କିଛି ଅନଲାଇନ୍ ପେମେଣ୍ଟ ଆପ୍ ୟୁଜ୍ କରୁନାହାଁନ୍ତି ଏବଂ ଏମିତି ବି ବହୁତ ଲୋକ ଅଛନ୍ତି କି ଯେଉଁମାନେ କାଳେ କେତେ ଟଙ୍କା ଆସି ଧରା ପଡ଼ିଯିବ କି ଜଣା ପଡ଼ିଯିବ ସେଥିପାଇଁ ସେଥିପାଇଁ ବି ତାକୁ ଆଖି ଆଗରେ ରଖି ସେଥିପାଇଁ ବି ଫୋନ ପେ ଗୁଗଲ୍ ପେ ୟୁଜ୍ କରୁନାହାଁନ୍ତି ବହୁତ ଜାଗାରେ ଏମିତି ଅଛି ଯେଉଁଠିକି ମାନେ ଏତେ ଡେଭଲପ୍ ହେଇକି ବି ସେମାନେ ଫୋନ ପେ ଗୁଗଲ୍ ପେ ୟୁଜ୍ କରୁନାହାଁନ୍ତି